ରୋଷେଇ କରିବା କେବଳ ମହିଳାଙ୍କ କାମ ବୋଲି ମୁଁ କେବେ ବି ଭାବେନି କାରଣ ବଡ଼ ବଡ଼ ହୋଟେଲ ରେଷ୍ଟୁରାଣ୍ଟ ମାନଙ୍କରେ ପୁରୁଷ ପିଲା ହିଁ କାମ କରିଥାନ୍ତି ଆଉ ଆମ ପରିବାରରେ ପୁରୁଷ ମାନେ ଏବଂ ସ୍ତ୍ରୀ ମାନେ ମଧ୍ୟ ମିଶିକି କାମ କରୁ ରୋଷେଇ କରୁ ଆଉ ଯାହାଫଳରେ କି ଆମକୁ ସୁବିଧା ହୁଏ ଆମେ ଯେଉଁଠିକି ଗଲେ ବି ରୋଷେଇ ପାଇଁ କୌଣସି ଆମକୁ ପରିଶ୍ରମ ମାନେ ବେଶି ପରିଶ୍ରମ କରିବାକୁ ପଡ଼େ ନାହିଁ ଯାହାଫଳରେ ଆମେ ଶାନ୍ତିରେ ଖାଇପାରୁ